ଆମ ଓଡ଼ିଶାରେ ଯେନ୍ ବ୍ୟାଙ୍କ୍ ଅଛେ ସେମାନେ ଋଣ୍ ଦେସନ୍ ଆମେ ଯେନ୍ ପଏସା ଯେନ୍ ଜମା କରୁଥିମା ସେ ଜମା କଲା ପଏସା କେ ବି ସେମାନେ ଋଣ ହିସାବରେ ସେମାନେ ଡବଲ୍ କରି କରି ଦେସନ୍ ପଏସା କ୍ରେଡିଟ୍ କାର୍ଡ଼୍ କିମ୍ବା ବୀମା ପଲିସି ଯେନ୍ କର୍ସୁ ଲାଇଫ୍ ଇନଶୋରେନ୍ସ ଆଈ ସି ଆଇ ବ୍ୟାଙ୍କ୍ରେ ରିପୋର୍ଟର ଆଈ ସି ଆଇ ବ୍ୟାଙ୍କ୍ରେ ବି ଦେସୁଁ ଖାତା ଯେନ୍ ଖୁଲ୍ସୁ ହେଟା ବହୁତ୍ ଭଲ୍ ଜିନିଷ୍ ଏ ଆଇ ସି ଆଇ ଗୁଟେ କରିଛ ବେଲେ ବୀମା ପଲିସି ବି ଜେନ୍ ଗୁଟେ ଅଛେ କେଁଯେ କି ସେଟା ଆମର୍ ଲାଗି ବହୁତ୍ ବହୁତ୍ ଭଲ୍ ସୁବିଧାଟେ ଦେଇଛେ ବହୁତ୍ ଭଲ୍ ସୁବିଧା ଅଛେ ଇଟା କେଁ ଯେ କି କାଏଲ୍କେ କିଏ ଯଦି ମରିଯିମା ବେଲେ ବି ଲାଇଫ୍ ଇନ୍ସୁରେନ୍ସ୍ ବି ଯେନ୍ ଥିବା ସେଥିର୍ଲାଗି ବ୍ୟାଙ୍କ୍ ବହୁତ୍ ଭଲ୍ ସୁବିଧାଟେ କରୁଛେ ଆମର୍ ଆମର୍ ଆଡ଼େ ବହୁତ୍ ଭଲ୍ ସୁବିଧା